ଯଦି ଆମ ଗାଁରେ କାହାକୁ କୁକୁର କାମୁଡ଼େ ତ ସଙ୍ଗେ ସଙ୍ଗେ ତାଙ୍କୁ ଆଣିକି ତାଙ୍କର ପରିଷ୍କାର ପରିଚ୍ଛନ୍ନ କରିଦେଉ ସେଇ କୁକୁର କାମୁଡ଼ିବା ଜାଗାରେ ପାଣିରେ ଧୋଇ ଦେଉ ସାବୁନ ଦେଇକି ବା ଯେ କୌଣସି ୱାସ୍ ଦେଇକି ତା'ପରେ ତାଙ୍କୁ ଗୋଟେ ପଟି ବାନ୍ଧି ଦେଉ ବାନ୍ଧି ଦେଉ ଯେମିତି ବିଷ ନଚରୁ ଦ୍ୱିତୀୟରେ ଆମେ ପାଖ ଡାକ୍ତରଖାନାକୁ ନେଇଯାଉ ସେଠି ଡାକ୍ତରଙ୍କ ପରାମର୍ଶ ଅନୁସାରେ ତାଙ୍କୁ ଚିକିତ୍ସିତ କରାଉ